ଓଡ଼ିଆ ଭାଷା ବିଷୟରେ କିଛି ସାଧାରଣ ଭୁଲ୍ ଧାରଣା ରହିଯାଉଛି ଯେମିତି କି ଆମ ସମାଜରେ ଲୋକମାନେ ଭାବୁଛନ୍ତି କି ଯେଉଁମାନେ ଓଡ଼ିଆରେ କଥା ହେଉଛନ୍ତି ସେମାନେ ହେଉଛନ୍ତି ମୂର୍ଖ ଆଉ ଯେଉଁମାନେ ଇଂଲିଶରେ କଥା ହେଉଛନ୍ତି ସେମାନେ ହେଉଛନ୍ତି ଶିକ୍ଷିତ କିନ୍ତୁ ଏଇଟା ସେହିଟା ଭୁଲ୍ ଧାରଣା କାହିଁକି ନା ଓଡ଼ିଆ ହେଉଛି ଆମର ମାତୃଭାଷା ମାତୃଭାଷାରେ ଆମେ ଯଦି କଥା ହେଲେ ଦୁଇ ପଦ ତ ଆମେ କ'ଣ ମୂର୍ଖ ହେଇଗଲେ କାହିଁକି ନା ଆମେ ଆଜିକାଲିକା ବି ବାପା ମା ମାନେ ବି ଜାଣି ପାରୁନାହାନ୍ତି ସେମାନେ ଭାବୁଛନ୍ତି ଯେ ଆମ ପିଲାମାନେ ଇଂଲିଶ ମିଡ଼ିୟମରେ ପାଠ ପଢ଼ନ୍ତୁ କାହିଁକି ନା ସେମାନେ ଇଂଲିଶ ପଢ଼ିବେ ବହୁତ ଶିକ୍ଷିତ ହେବେ କିନ୍ତୁ ଓଡ଼ିଆ ମିଡ଼ିୟମରେ ପାଠ ପଢ଼ିବାରେ ଅସୁବିଧା କ'ଣ ଓଡ଼ିଆରେ ଯେଉଁମାନେ ବି ଇଂଲିଶରେ ପାଠ ପଢ଼ୁଛନ୍ତି ଇଂଗ୍ରାଜୀରେ ପ୍ରଥମରୁ ପଢ଼ି ଯାଉଛନ୍ତି ସେମାନେ କ'ଣ କରୁଛନ୍ତି ନା ଯେତେବେଳେ ତାଙ୍କୁ ଓଡ଼ିଆ ସେହି ଇଂଲିଶ ମିଡ଼ିୟମ ପିଲାଙ୍କୁ ମଧ୍ୟ ଓଡ଼ିଆ ଯେତେବେଳେ ଦୁଇ ଅକ୍ଷର ପଚରା ହେଉଛି ସେମାନେ ଓଡ଼ିଆ ପଦେ ବି କହିପାରୁ ନାହାଁନ୍ତି ନିଜର ମାତୃଭାଷାକୁ ସେ ଭୁଲି ଯାଉଛନ୍ତି ତେଣୁକରି ମୁଁ ବି ଆଡ଼ଭା ମୁଁ ବି ମାନେ ଇଏ କରିବି କହିବି ଅନ୍ୟମାନଙ୍କୁ ଉତ୍ସାହିତ କରିବାକୁ କହିବାକୁ କହିବେ ଯେ ନାଇଁ ପିଲାମାନଙ୍କୁ ଓଡ଼ିଆ ସ୍କୁଲରେ ପାଠ ପଢ଼ାନ୍ତୁ କିନ୍ତୁ ଭଲ ଶିକ୍ଷା ଭଲ ଇଏ କରାଯାଉ